ଆମ ଗାଁରେ ଯେ ସାଧାରଣତଃ ବାହାଘର ପୂର୍ବରୁ ପୁଅଘର ଏବଂ ଝିଅଘର ଯିବାଆସିବା କରନ୍ତି ପ୍ରଥମେ ପୁଅ ପ୍ରଥମେ ପୁଅ ଘରକୁ ଝିଅ ଘର ଯାଆନ୍ତି ସେମାନେ ତାକୁ ଇନଭାଇଟ୍ କଲାପରେ ପୁଅଘର ଝିଅଘରକୁ ଆସନ୍ତି ତାପରେ ଦ୍ଵିତୀୟ ପର୍ଯ୍ୟାୟରେ ସେମାନଙ୍କର ମୁଦି ଏବଂ ଅନ୍ୟାନ ସ୍ଵର୍ଣ୍ଣ ଅଳଙ୍କାର ଦେବାନେବା ହୁଏ ଏବଂ ତୃତୀୟ ପର୍ଯ୍ୟାୟରେ ଗୋଟେ କୋଣସି ମନ୍ଦିରରେ ହୁଁ ବିବାହର ପୂର୍ବରୁ ଗୋଟେ କାର୍ଯ୍ୟକ୍ରମ କରାଯାଏ ସେଇ କାର୍ଯ୍ୟକ୍ରମରେ କେବଳ ବନ୍ଧୁବାନ୍ଧବମାନେ ଆସିକି ସେଇଟାକୁ ସମ୍ପାଦନ କରନ୍ତି ତା'ପରେ ବିବାହର ଦିନ ଠିକ୍ ହେଲାପରେ ସେଇଦିନ ନିର୍ଦ୍ଧାଯ୍ୟ ସମୟରେ ବର ଆସେ ବର ଆସେ ଝିଅ ଘରକୁ ଏବଂ ସେଇଟାରେ ବାହାଘର ଅନୁଷ୍ଠିତ ହୋଇଥାଏ ଯଦି ଆଜିର ବାହାଘର ମଧ୍ୟ ଗାଁରେ କରିବା ସହିତ କେତେ ଗୁଡ଼ିଏ ହୋଟେଲ ଏବଂ ମଣ୍ଡପରେ ମଧ୍ୟ ବାହାଘର ବର୍ତ୍ତମାନ ଆୟୋଜନ କରାଯାଉଛି ତେଣୁ ଏଇ ବାହାଘର ବେଳେ ମଧ୍ୟ ବିଭିନ୍ନପ୍ରକାର ଗେଷ୍ଟ ମଧ୍ୟ ଆସନ୍ତି ବିଭିନ୍ନପ୍ରକାର ଲୋକ ମଧ୍ୟ ଆସନ୍ତି ସେଇ ବାହାଘରଟିକୁ ସଫଳ କରିବାପାଇଁ ମଧ୍ୟ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି